ମୁଁ ଛଅ ଦିନ ଆଗରୁ ଗୋଟିଏ ଡ୍ରେସ ଆଣିଥିଲି ସେଇ ଡ୍ରେସଟି ବହୁତ ସୁନ୍ଦର ଦିଶୁଥିଲା ସେଇ ଡ୍ରେସର ଦାମ ବହୁତ କମ୍ ଥିଲା ସେ ଡ୍ରେସ ଦେଖିବାକୁ ବହୁତ ଚକମକ ସେଇ ଡ୍ରେସଟି ଧରିବାକୁ ମଧ୍ୟ ବହୁତ କଟନ କପଡ଼ା ମଧ୍ୟ ହୋଇଥିଲା ସେଇଟା ଘରକୁ ଆଣିଲି ଘରେ ପିନ୍ଧିଲି ସମସ୍ତେ ଦେଖିଲେ ଆଉ ସମସ୍ତେ କହିଲେକି ବହୁତ ସୁନ୍ଦର ଦିଶୁଚି ତୋର ଡ୍ରେସଟା ବହୁତ ସୁନ୍ଦର ତା'ପରେ କହିଲେ ତୁ କେଉଁଠୁ ଆଣିଛୁ ମୁଁ କହିଲି ମୁଁ ଆଣିଛି ହାଟପଦାରୁ ସେଇ ହାଟପଦାର ନାମ କଣ ସେଇଟା ହେଉଛି ବିଜୁ ଦୋକାନ ସେଇ ବିଜୁ ଦୋକାନ ବହୁତ ସୁନ୍ଦର ଡ୍ରେସ ଥିଲା ସେଇ ଦୋକାନରେ ଫେନ୍ ସମସ୍ତେ ଗଲେ ଡ୍ରେସ ଆଣିବାକୁ ସେମାନେ ମଧ୍ୟ ଆଣିଲେ ବହୁତ ସୁନ୍ଦର ଡ୍ରେସଟି